ଆମ ଦେଶରେ ଦିନ କୁ ଦିନ ଜନସଂଖ୍ୟା ବଢ଼ି ଚାଲୁଛି ସେଇ ଅନୁସାରେ କେତେ ଜଣ ଯୁବକମାନେ ଚାକିରି ପାଇପାରୁ ନାହାଁନ୍ତି ସେଇ ଅନୁସାରେ କେତେ ଜଣ କିଏ ଚା ଦୋକାନ ଖୋଲିଛି କିଏ ପାନ ଦୋକାନ ଏମିତି ସମସ୍ତେ ବେକାର ହେଇ ବସୁଛନ୍ତି ଜନସଂଖ୍ୟା ଦିନ କୁ ଦିନ ବଢ଼ିଥିବାରୁ ଯୁବକମାନେ ଚାକିରି କିଏ ପାଉନାହାଁନ୍ତି ଯଦି ଚାକିରି ଯଦି ମିଳନ୍ତା ଯୁବକମାନେ ବେକାର ହେଇ ନଥାନ୍ତେ ଆଉ ସରକାର ଯଦି ଅଧିକ ଦେଇଛି ସମସ୍ତଙ୍କୁ ଯଦି ଚାକିରି ଦବାପାଇଁ ସୁଯୋଗ ଦେଇଥାନ୍ତା ଆମର ତାପରେ ଆମର ସବୁ ଚାକିରି ମିଳିଥାନ୍ତା କୋଉ କୌଣସି ଯୁବକ ବା ଯୁବତୀ ଶୁଖିଲାଟାରେ ବସି ନଥାନ୍ତେ ସେଇଥିପାଇଁ ଚାକିରି ଯଦି ମିଳନ୍ତା ସମସ୍ତେ ଖୁସି ହୁଅନ୍ତେ